କେଉଁଠିକୁ ଲଗେଇ ଥିଲେ କି ହଁ ମୋ ନାଁ ରାକ୍ଷୀ କ'ଣ କାମ ଥିଲା କି ଆଜ୍ଞା ମାନେ କେଉଁ କାମ କରିବାର ଅଛି କି ହଁ ତା'ହେଲେ ତା'ହେଲେ ଠିକ୍ ଅଛି ମୁଁ ତା'ହେଲେ କାମ କରିବି ଯେ ମାନେ ପଇସା ପତ୍ର କେତେ କାଣା ଆପଣ କହିଲେ ସିନା ମୁଁ ଜାଣିବି ହେଲେ ସାତ ହଜାରରେ ତ ହୋଇପାରିବନି କାହିଁକିନା ମାନେ ମୁଁ ବାସନ ମାଜିବି ବାପା ମାଆଙ୍କର ସେବା କରିବି ସେତିକିରେ ମୋତେ ହୋଇପାରିବନି ଯଦି ଅଧିକା କିଛି କଲେ ମାନେ ମୋତେ ବି ଭଲ୍ ଲାଗ୍ବା ଆର୍ ଆପଣଙ୍କୁ ମାନେ ବି ସେବା ଯତ୍ନ କରିବି ଭଲ୍ ଲାଗ୍ବା ଦଶ ହଜାରରେ ତ ହୋଇପାରିବନି କାହିଁକିନା ମୁଁ ମାନେ ବାସନ ମାଜିବି ବାପା ମାଆଙ୍କ ସେବା କରିବ ଆଉ କେମିତି ହେବ ହୋଇପାରିବନି ସେଇଟା ଯଦି ଅଧିକା କିଛି କଲେ ମାନେ ଭଲ ହେବ

ହଁ ହଁ

ହଁ ତା'ହେଲେ ଠିକ୍ ଅଛି ଆଉ କେତେ ଟଙ୍କା ବଢ଼େଇ ଦେଲେ ହେବ ଆଉ ବେଶୀ କମ୍ ହୋଇଯାଉଛି ମୋତେ ନା ହଁ ହଁ ହେଲେ ପାଞ୍ଚ ଦଶ କେତେ ଟଙ୍କା ବଢ଼େଇ ଦେଲେ ହେବ ଆଉ ତା'ହେଲେ ମୋତେ ଏଗାର ହଜାର ନ ଦେଲେ ବି ମାନେ ଦଶ ହଜାର ପାଞ୍ଚ ଶହ ଦେଲେ ଚଲିବ ଯାହା ହେଲେ ବି ସେତିକି କାମ କରିବିନା ମୁଁ ତା'ହେଲେ ତା'ହେଲେ ଆଜି ଯିବାକୁ ପଡ଼ିବ ତା'ହେଲେ ଆପଣଙ୍କର ଘର କେଉଁଠି ମୁଁ ତ ଜାଣିନି କିଛି ତା'ହେଲେ କିଛି ମାନେ କହିଲେ ସିନା ମୁଁ ଜାଣିବି ହଁ ତା'ହେଲେ ଠିକ୍ ଅଛି ନୟାଗଡ଼ ଯିବାକୁ ପଡ଼ିବ ତ ହଁ ତା'ହେଲେ ଠିକ୍ ଅଛି ତା'ହେଲେ ଆପଣ ଗଲେ ବି ଚଳିବ ତା'ହେଲେ ମୁଁ ଯିବି ହଁ ତା'ହେଲେ ଠିକ୍ ଅଛି ତା'ହେଲେ ମୁଁ ଦେଖା କରିକି ଯିବି